ଓଡ଼ିଶାରେ ଯେଉଁ ସଂସ୍କୃତି ଓ ପରମ୍ପରା ଅଛି ଭାରତର ଅନ୍ୟ ରାଜ୍ୟମାନଙ୍କରେ ନାହିଁ ଓଡ଼ିଶାରେ ବାର ମାସରେ ତେର ପର୍ବ ଅଛି କିନ୍ତୁ ଭାରତର ଅନ୍ୟ ରାଜ୍ୟମାନଙ୍କରେ ସେ ପର୍ବ ନାହିଁ ଓଡ଼ିଶାରେ ବହୁତ ମାନେ ପର୍ବପର୍ବାଣି ପରିପୂର୍ଣ୍ଣ ଅଛି ବାର ମାସରେ ତେର ପର୍ବ ଆମେ ପାଳନ କରୁ ସବୁମାନେ ମନ ଆନନ୍ଦରେ ପାଳନ କରୁ କିନ୍ତୁ ଭାରତ ଅନ୍ୟ ରାଜ୍ୟମାନଙ୍କରେ ସେ ପର୍ବପର୍ବାଣି ନାହିଁ ଓଡ଼ିଶା ହିଁ ପର୍ବପର୍ବାଣୀରେ ପ୍ରମୁଖ ସ୍ଥାନ ଅଧିକାର କରିଛି ଓଡ଼ିଶା ପର୍ବପର୍ବାଣି ଅଧିକାର କରିଛି ଏବେ ଓଡ଼ିଶା ପର୍ବପର୍ବାଣି କ୍ଷେତ୍ରରେ ଆଗୁଆ ଏବଂ ଓଡ଼ିଶା ହେଲା ଧାର୍ମିକ ରାଜ୍ୟ ଭାରତ ଅନ୍ୟ ରାଜ୍ୟମାନଙ୍କ ଠାରୁ ଓଡ଼ିଶା ଆମ ପ୍ରଭୁଙ୍କୁ ନେଇ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଓଡ଼ିଶା ଆମର ଆଜି ଉଦୀୟମାନ ହେଇଛି ଓଡ଼ିଶାରେ ଆମ ପ୍ରଭୁ ଜଗନ୍ନାଥ ହେଉଛନ୍ତି ତାର ରଥଯାତ୍ରା ହେଉଛି ପ୍ରମୁଖ ଅନ୍ୟ ଭାରତର ଅନ୍ୟ ରାଜ୍ୟମାନଙ୍କରେ ସେ ରୋଷେଇ ପର୍ବ ନାହିଁ ନା ସେ ଖୁସିର ଆନନ୍ଦ ନାହିଁ ନା ସେ ପରମ୍ପରାର ଖୁସିର ଆନନ୍ଦ ଅନ୍ୟ ରାଜ୍ୟମାନଙ୍କରେ ଭାରତରେ ନାହିଁ ତେଣୁ ଓଡ଼ିଶା ହିଁ ପରମ୍ପରାରେ ପ୍ରମୁଖ ସ୍ଥାନ ଅଧିକାର କରିଛି